ଆଗରୁ ଆମ ଦେଶରେ କିମ୍ବା ଆମ ରାଜ୍ୟରେ ଡାକ୍ତରୀ ଚିକିତ୍ସା କିଛି ଉନ୍ନତ ନଥିଲା ଗରିବ ଲୋକ ଥିଲେ ପଇସା ବି ନଥିଲା ବଡ଼ ବଡ଼ ରୋଗ ହେଲେ ସେମାନେ କିଛି ସୁବିଧା ପାଇ ପାଉନଥିଲେ ଘରେ ରହିକି ବି କେତେକ ଲୋକଙ୍କ ପ୍ରାଣ ଯାଉଥିଲା କିନ୍ତୁ ବର୍ତ୍ତମାନ କ'ଣ ଆମେ ପଇସା କିଛି ରୋଜଗାର କଲେଣି ତା' ସହିତ ବି ସରକାର ଆମକୁ ମାଗଣାରେ ଔଷଧ ଗାଡ଼ି ବି ଆମର ଆମ୍ବୁଲାନ୍ସ ଗାଡ଼ି ସବୁ ସୁବିଧା କରିଦେଲାଣି ଆମେ ଯାଇପାରୁଛେ ତା'ଦ୍ୱାରା ଆମକୁ ଯେଉଁ ସରକାର ଯେଉଁ ରାସନ କାର୍ଡ଼ ଦେଇଛନ୍ତି ସେଇଟା ବି ନେଲେ ଆମକୁ ମାଗେଣାରେ ଚିକିତ୍ସା ମିଳିପାରୁଛି ଔଷଧ ମିଳିପାରୁଛି ଆମେ ବି ବଞ୍ଚିପାରୁଚେ ଆଉ ଯେଉଁ କୋଭିଡ଼ ହେଲା ଆମକୁ ବି ସରକାର ବହୁତ ସଚେତନ କଲେ ତାସହିତ ଆମକୁ କୋଭିଡ଼ ଟୀକା ତିନିଟା ମଧ୍ୟ ଦେଲେ ଯାହା ଦ୍ୱାରା ଆମେ ନିରାପଦ ରହିପାରିଲେ ରୋଗ ହେଲେ ମଧ୍ୟ ଆମେ ଭଲ ହୋଇପାରୁଛେ ଆଉ ଆମର ସେମିତି କିଛି ମାନେ ଗୁରୁତ୍ୱର ଆହାତ ବି ହୋଇପାରୁନି ହେଲେ ବି ଆମେ ମେଡ଼ିକାଲରେ ସହାୟତାର ସୁବିଧା ପାଇପାରୁଛେ